ହଁ ମୁଁ ବିରଞ୍ଚି ନାରାୟଣ ବସ୍ତିଆ କହୁଛି ନଛିପୁରରୁ ଆଉ କଳିଙ୍ଗ ଷ୍ଟାଡିଅମ ଯେଉଁ ହୋଟେଲ୍ କରିଛ ବିଜୁ ସେ ହୋଟେଲରୁ ଟିକେ ଗରମ ଇଏ ମଟନ୍ ସୂପ ଆଉ ଚିକେନ୍ ସୂପ ଆଉ ପାନୀୟ ଜଳ ଆଉ ଚା' ଟିକିଏ ମୋର ବନ୍ଧୁ ଆସିବାର ଅଛି ଟିକିଏ ପଠାଇଲେ ମୋ ଇଏ କରିବେ ଯେମିତି ପ୍ୟାକିଂ କରିଦେବ ଏଠିକି ଆସିଲା ପର୍ଯ୍ୟନ୍ତ ଆଉ ଗରମ ଛାଡ଼ିବନି ତମକୁ ତ ମୁଁ ରହିଲି ବୁଢ଼ାଲୋକ ମୁଁ ଆଉ ତେଣୁ ତୁ ତାକୁ ଚାହିଁକି ପ୍ୟାକିଂ କରିକି ଛାଡ଼ିବୁ ଯେମିତି ଏଇଠି ଗରମ ଥିବ ଥଣ୍ଡା ନ ହୋଇଥିବ ହେଉ କହୁଛି କାଲି ଶୀଘ୍ର ପଠା